ହେଲୋ ଆଉ ବୁଝିଲୁ ହଁ ଯିବା ଆଉ ବୁଝୁ ଆଉ କେତେ କ'ଣ ଗାଡ଼ି ଭଡ଼ା ପଡ଼ିବ କ'ଣ

ଗାଡ଼ି କେତେ ପଡ଼ିବ ନେବ ହଉ ତୁଇ ବୁଝାବୁଝି କର ଆଉ ତୁମେ କେତେ ଜଣ ଯିବ କି ହ ଆମର ଚାରି ଜଣ ହୋଇଗଲାଣି ଏଠି ଏଗାର ଜଣ ଆଉ ଗୋଟେ ନ ହେଲେ ବଡ଼ ଗାଡ଼ିଟେ ବୁଝିବା ଯେମ୍ତି ଫ୍ରିରେ ଯାଇ ପାରିବା ଖାଇବା ନେଇକି ଯିବା ନା ଖାଇବା ହୋଟେଲ୍ ଫୋଟେଲ୍ରୁ ଟିକେଟ କରିତେ କେତେ ପଇସା ପଡ଼ିବ ବୁଲିତେ ପୁଣି ହଉ ଆଉ ତୁଇ ସବୁ ବୁଝୁ ଆଉ ଆଉ କିଆଁ ବୁଝିବି

ନେବା ଏଇ ଛୁଆର ବିସ୍କୁଟ୍ ଫଳ ମୂଳ ଯାହା ହେଲା ଧରିବା ବାଟରେ କିଛି ଖାଇବା ଛୁଆପିଲା ଖାଇବେ ପାଣି ବୋତଲ ଏଇ ଏବେ ତ ଶୀତ ଦିନ ଟିକେ ପଡ଼ିଲାଣି ତାଙ୍କର ହେଉଛି ଶୀତ ପୋଷାକ ଟିକେ ଧରିବା ହଁ ଏ ଶୀତ ପୋଷାକ ସୁଇଟର ମୁଇଟର କିଛି ନେବା ସାଙ୍ଗରେ ଆଉ ମେଡିସିନ୍ ମୁଣ୍ଡ ବିନ୍ଧା କାହାର ବାନ୍ତି ଫାନ୍ତି ହେବ ତାକୁ ଟିକେ ଧରିତେ ହେବ ହୁଁ ହଁ ଛୋଟ ଛୁଆନା ଥଣ୍ଡା ପଡ଼ିବ ଟିକେ ସକାଳୁଆ ହଁ ଆଉ କାହାର ଜ୍ୱର କା ମୁଣ୍ଡ ବିନ୍ଧା ସେ ବାନ୍ତି ଫାନ୍ତି ଗାଡ଼ିରେ ଗଲେ ବି ହେଉଛି ଗ୍ୟାସ ବାହାରୁଛି ବି ସେଥିପାଇଁ ମେଡିସିନ୍ କିଛିବି ଧରିବା ହୁଁ ଆଉ କିଏ ଆଉ କିଛି ନାହିଁ ଆଉ କିଏ କହୁଚ ହଉ ବାହାର ଆଜି ତ ହେଲାଣି ମଙ୍ଗଳବାରେ ଆଉ କେବେ ଯିବା ଗୋଟେ ଆଉ ବୁଧବାରକୁ ବାହାରିଲେ ଭଲ ହଉ କହିବୁ ଆଉ ହଁ ହଉ